ହଁ ନମସ୍କାର କୁହନ୍ତୁ ହଁ ଗୋବରା ଛକ ଓହୋ ଓହୋ ଚଲାବୁଲା କରୁଛନ୍ତି ନା ନାହିଁ ହଁ ହଁ

ହଁ ଦଶଟାରୁ ଘଣ୍ଟେ ଏଭିନିଙ୍ଗରୁ ଦୁଇଟା ଅଧେରୁ

ସବୁ ସୁବିଧା ଡକ୍ଟର ନର୍ସ ସମସ୍ତେ ଭଲ ମାନେ ସୁବିଧା ପୁରା ମାନେ ସବୁଠୁ ଭଲ ଚିକିତ୍ସା ଚାଲିଛି ଆଉ ମେଡ଼ିକାଲରେ ସବୁ ମିଳୁଛି ହଁ ଏଭେଲେବୁଲ୍ ସବୁ ଅଛି ବ୍ରହ୍ମପୁର କମାହାପାଲି ଛକ ଯାଏଁ ସେ କମାହାପାଲି ଛକରେ ଆମ ବଡ଼ ମେଡ଼ିକାଲ ସେଇଟା ଅଛି ମେନ୍ ବର୍ଡ଼ର୍ ହଁ ବିଜୁ ସ୍ୟାସ୍ଥ୍ୟ କାର୍ଡ଼ରେ ମିଳିପାରେ ସେ କାର୍ଡ଼ରେ ଫିପ୍ଟି ପରସେଣ୍ଟ ଡିସକାଉଣ୍ଟ ଅଛି

ହଁ ବସ୍ରେ ଆସିଲେ ତୁମେ ପହଞ୍ଚି ପାରିବ ଆରମସେ ଦେଖ ବସ୍ରେ ଯଦି ଆସିପାରିବ ଭଲ କଥା କାର୍ ଆଣିବ ହେଲେ ତୁମ ଇଚ୍ଛା ତୁମେ ଆସିଲେ ଭଲ କଥା କାର୍ ଆସିଲେ ଆହୁରି ଭଲରେ ଆସିପାରେ ସେଥିରେ ଜଲ୍ଦି ଟିକିଏ ଆସିପାରିବେ ହଁ ବସ୍ରେ ଆସିଲେ ଚଳି ଚଳି ପାରିବନି ନା ହଁ ହଁ କାଲି ରହିବି ହଁ ସେ ଟେନସନ୍ ନିଅନି ତୁମେ ଖାଲି ଆସ ସେ ଚିକିତ୍ସା ସବୁ କରିବା ଆମ ଦାୟିତ୍ୱ ହେଉ ନମସ୍କାର